ଆମର ଘରେ ଯେନ୍ ବଗିଚା ଟିକେ ବନେଇଁଛେ ମୁଇଁ ସେ ବଗିଚାନ୍ ଆମେ ତ ଖାର ଖୁରୀ ଚୁଲ୍ଲହା କେଭେ ଜାଲଲେ ସେ ଖାର୍ ବି ଝୀଟି ନେସୁଁ କେତେବେଲେ ଆମର୍ ସା ତୁନ୍ ଶାଗ ଯେତେବେଲେ କାଟସୁଁ ତାର୍ ଛୁକ୍ଲା ଯେନ୍ ଭାର୍ସି ସେଇଟା ବି ସେନୁ ଦେଇନେସୁଁ କୁହି ଜାଇସୀ ସେଇଟା ଗୋଟେ ପ୍ରକାର ର ଗୋଟେ ସାର ଖତ ହିସାବେ ବନ୍ସି ଆର୍ ସେଇଟା ବି ଗଛ୍ କେ ବହୁତ୍ ଲାଭ ଦେଶୀ ଜଲ୍ଦି ବଢ଼୍ସି ଆମର୍ ଫୁଲ୍ ଫୁଲ୍ ଗଛ୍ ହେଲା କିନ୍ ତୁନ୍ ଶାଗ ଟିକେ ବି ଯେଉଁ ଏ ତୁମେ ବଲେ ସେଇଟା ବି ହେଲା ବନେ ବଢ଼୍ସି ଆର ସାର୍ ଘିନିକାରୀ ବଜାର ରେ ଆନ୍ସୁ ସେ ସାର ଟିକେ ଟିକେ ବି ଝୀଟି ନେସୁଁ ସାର ବି ଝୀଟ୍ଲେ ଆଉ ଟିକେ ବି ଜଲ୍ଦି ଜଲ୍ଦି ଜଲ୍ଦି ବଢ଼ିଆସି ଫୁଲ୍ ବି ଜଲ୍ଦି ଫଲ୍ସି ଆଉ ବଗିଚା ନ ତୁନ୍ ଶାଗ୍ ବି ଟିକେ ଟିକେ ଜଗେଇଁଛୁ ଫୁଲ ଗଛ ବି ଜଗେଇଁଛୁ ଭଲ ସୁନ୍ଦର ବି ଦିସିନି ଜେ ଘରେ ବେକାରୀ ବସିଥିବାର୍ ଅପେକ୍ଷା ନିଜର ଘରେ ହେନ୍ତା କାମ ମାନେ କର୍ବାର୍ ଉଚିତ ଯେନ୍ଟା କି ନିଜର ଶରୀର ଲାଗି ବି ଠିକ୍ ଆରୁ ନିଜର୍ ଘର ର ଲାଗି ବି କିଛି ବାହାରିବା ଆଉ ଟାଇମ୍ପାସ୍ ବି ହେଇଯିବା ନିଜର ଶରୀର ଲାଗି ବି ଏକ୍ସରସାଇଜ୍ ପ୍ରକାର ଗୋଟେ ହେଇଯିବା ଆଉ ଖତ୍ ବନାବାର୍ ବେଲେ ନିଜର ବନାଲା ଖତ୍ ଯେତେ ଯ ଦେବ ସେଇଟା ଆମର ପ୍ରକୃତି ହିସାବେ ଗଛ ହେବା ଯେ ସେ ଜିନିଷ ଟା ଲାଭ ଏ